ଚାଷ ସମ୍ପୂର୍ଣ୍ଣ ଭାବେ ପାଣି ପାଗ ଉପରେ ନିର୍ଭରଶିଳ ତେଣୁ

କରିବା ଜରୁରୀ ହେ ବାକି ଚାଷ୍ କଲେ ମୁଖ୍ୟତଃ ଆମକୁ ପାଣି ପାଗ ଉପରେ ନିର୍ଭର୍ ଶିଲ ରହିବାର୍ କେ ଜରୁରୀ ଏ କାରଣ ପାଣି ପାଗ ପାଣି ପାଗ ଯେନ୍ତା ରହିବା ସେ ହିସାବେ ଚାଷ୍ କରବାର୍ କେ ପଡ଼ସି ଯଦି ଅତ୍ୟାଧିକ ପରିମାଣରେ ପାଣି ପାଗ ହେଲା ବୋଲେ ବର୍ଷା ହେଲା ବୋଲେ ଚାଷ୍ ର ନଷ୍ଟ ହେବାବି ସମ୍ଭବ ନା ଥିସି ଆଉ ବର୍ଷା ର ପରିମାଣ ଯଦି କମ୍ ହେଲା ବୋଲେ ଚାଷ୍ ର ନଷ୍ଟ ହେବାର୍ ସମ୍ଭାବନା ଥିସି ତେଣୁ କିନ୍ ପରିମାଣ ରେ କିନ୍ ପରିମାଣରେ ଚାଷ୍ କଲେ ବର୍ଷା ପରିମାଣ କିନ୍ ପରିମାଣରେ ଲାଗବା ଆଉ କିନ୍ ପରିମାଣରେ କମ୍ ଲାଗବା ସେଇ ଜିନିଷ୍ କି ଧ୍ୟାନ ଦେବାର୍ କେ ଜରୁରୀ ଏ ଚାଷ୍ ଯଦି ଆମେ କରମା ବେଲେ ଚାଷ୍ ନୁ ଆମେ ବହୁତ କିଛି ଅର୍ଥ ଉପାଜନ କରି ଥରୁ ଯ ଦ୍ଵାରା କି ଆମକୁ ପ୍ରେରଣା ମିଳିଥାଏ ଆମର୍ କିଛି ବି ଗୁଟେ ଚାକିରୀ ବାକିରି ପଡ଼ିଲେ ବି ସେଇ ଚାଷ୍ କରୁଥିମା ବୋଲେ ଆମର୍ ଚାଷ୍ କାର୍ଯ୍ୟ ରେ ସମାନ ହେଇ ନ ପାରେ ତ ବହୁତ ପ୍ରକାର୍ ଆମେ ଚାଷ୍ କରିବାର୍ ଦ୍ଵାରା ଆମକୁ ପ୍ରେରଣା ଦେଇସି ଏଇଟା ଆଗକେ ଆମେ ଯେନ୍ତା ବି ଚାଷ୍ କରମା ଆମର୍ ଯୁବ ପିଢ଼ି ମାନଙ୍କୁ ବି ଏଇଟା ପ୍ରେରଣା ଦେସି ଯଦି ଫସଲ ବାଇଚାନ୍ସ ବି କିଛି ହେତୁରୁ ଯଦି ଫସଲ ନଷ୍ଟ ହୋଇଯାଏ ତାହାଲେ ଆମେ ଫସଲ ନଷ୍ଟ ଥରେ ଯଦି ନଷ୍ଟ ହେଇ ଗଲା ବୋଲେ ଅନ୍ୟ ଯେମିତି ଫସଲ ନଷ୍ଟ ନାଇଁ ହବା ସେ ଅଲଗା ବିକଳ୍ପ ମାଧ୍ୟମ ରେ ଚାଷ୍ କାର୍ଯ୍ୟ କରବାର୍ ଉଚିତ ଆମର୍ ଚାଷ୍ କରବାର୍ ତ ବହୁତ ପ୍ରକାର୍ ଚାଷ୍ ଅଛି ଯଦି ଗୁଟେ ଫସଲ ନଷ୍ଟ ହେଲା ତାହେଲେ ଆମେ ଦୁଇ ନମ୍ବର୍ରେ ଅନ୍ୟ ହିସାବ ରେ ଯେମିତି କମ୍ ପାଣି ଲାଗୁଥିବା କି କମ୍ ପନିପରିବା ଉପରେ ଜିମ୍ ପନିପରିବା ଚାଷ୍ କରମା ଯ ଦ୍ଵାରା କି ଆମେ ବନେ ଅନେକ୍ ପରିମାଣ ରେ ଉପକୃତ ହେଇ ପାରମା ଚାଷ୍ ମୁଖ୍ୟତଃ ପାଣି ପାଗ ଉପରେ ହିଁ ନିର୍ଭରଶିଳ ଏ ପାଣି ପାଗ ଯଦି ଭଲ୍ ରହେଲା ବେଲେ ଚାଷ୍ ଭଲ୍ ସେ ହେଇ ପାରବା ପାଣି ପାଗ ଯଦି ଭଲ୍ ନାଇଁ ରହେଲା ବୋଲେ ଚାଷ୍ ବ୍ୟାଘାତ୍ ହେବା ଅତ୍ୟଧିକ ବର୍ଷା ଦ୍ଵାରା ଆମର୍ ଚାଷ୍ କେ କ୍ଷୟ କ୍ଷତି ପହଞ୍ଚିବା ତ ଯେନ୍ତା କରି କିଛି କ୍ଷୟ କ୍ଷତି ନା ପହଞ୍ଚେଇବା ସେ ଉପାୟ ରେ ଆମେ ଚାଷ୍ ପ୍ରତି ଯତ୍ନବାନ ହେଇ କରି ଚାଷ୍ କାର୍ଯ୍ୟ କରବା ଜରୁରୀ ଏ ଚାଷ୍ ନାଇଁ କରିଲେ ଆମେ ଖାଇବାର୍ କେ ବହୁତ ଅସୁବିଧା ହେମା ସବୁ କିଛି ଆମକୁ ଘିନ୍ ବାର୍ କେ ପଡ଼ବା